ଆମେ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ବିଭିନ୍ନ ପ୍ରକାରର ପନିପରିବା ଦେଇ ତରକାରୀ ମଧ୍ୟ କରିଥାଉ ଯାହା କି ମଧ୍ୟାହ୍ନନରେ ସମସ୍ତେ ଖାଇପାରିବେ ଯେମିତିକି ମାଛ ତରକାରୀ କିମ୍ବା ଡାଲି କିମ୍ବା ଡାଲି ସହିତ କୌଣସି ଭଜା ମଧ୍ୟ କରିଥାଉ ଆଉ ରାତ୍ରିରେ ଭୋଜନ ହେଉଛି କେତେବେଳେ ଚିକେନ୍ ହୋଇଯାଉଛି କେତେବେଳେ ମଟନ୍ ରୋଷେଇ ହେଉଛି ନହେଲେ ରୁଟି ବିଭି ମାନେ ବିଭିନ୍ନ ପ୍ରକାରର ମଧ୍ୟାହ୍ନ ଭୋଜନରେ ଆଉ ରାତ୍ରି ଭୋଜନରେ ବିଭିନ୍ନ ପ୍ରକାରର ତରକାରୀ ମଧ୍ୟ ହୁଏ କିନ୍ତୁ ଅଧିକାଂଶ ରାତ୍ରିରେ ଆମର ରୁଟି ଆଉ ଡାଲି କରାଯାଉଛି ଯାହାକି ସମସ୍ତେ ଖାଉଛନ୍ତି ରୁଟି ଆଉ ଡାଲି ରାତ୍ରି ଭୋଜନ ପାଇଁ ଓ ମଧ୍ୟାହ୍ନ ଭୋଜନ ପାଇଁ ବିଭିନ୍ନ ପ୍ରକାରର ତରକାରୀ